ହ୍ୟାଲୋ ମୋବାଇଲ୍ ଦୋକାନୀ ତ ମୁଁ ପଦନାରୁ କହୁଥିଲି ମୋବାଇଲ୍ ହଁ ଦରକାର ଥିଲା କେତେ କ'ଣ କ'ଣ କ'ଣ ସବୁ କମ୍ପାନୀ ଅଛି ମୋବାଇଲ୍ର କ'ଣ କ'ଣ କେତେ ଅଛି କ'ଣ କୁହନ୍ତୁ ତ କେଉଁଟାରେ ଭଲ ଆସୁଛି କ୍ୟାମେରା ଆସୁଛି ଭଲ କେଉଁଟାରେ ଟିକିଏ ଯେଉଁ ବ୍ଲଗ୍ ବନେଇବା ପାଇଁ କେଉଁଟାରେ ଭଲ ଆସୁଛି କ'ଣ କେଉଁ ଫୋନ୍ ଭଲ ଆସୁଛି କ'ଣ ଜାଣିଛନ୍ତି କି ଆଉ କେତେ ପଡ଼ୁଛି କ'ଣ ଆଇଫୋନ୍ କେତେ ପଡ଼ୁଛି କ'ଣ ସେଇଟା ବ୍ଲଗ୍ ବନ ଭଲ ବନେଇ ହେଉଛି ତ ହୁଁ ଆମର ତ ସେ ଆଇଫୋନ୍ ଆଣିଥିଲେ ଯେ ଜଣେ ମୋ ଭାଇ ଜଣେ ଆଣିଥିଲେ ଯେ ସେଇଟା କାଇଁ ଭଲ ପଡ଼ିଲାନି ସେ ଦୋକାନୀ ଠକି ଦେଲା ଆଉ ସେମତି ତ କହନ୍ତି ସବୁ ଦୋକାନୀ ସେମିତି କୁହନ୍ତି କହିକି ଦେଇଦେବେ ପରେ ଖରାପ ହେଲେ ପୁଣି ଏକ୍ସଚେଞ୍ଜ୍ ଅଛି ତ ହଁ ସେଇଟା ଗିଫ୍ଟ୍ ଦେବାର ଅଛି ତ ସେ ଗିଫ୍ଟ ଗାର୍ଲଫ୍ରେଣ୍ଡ୍କୁ ଗିଫ୍ଟ୍ ଦେବାର ଅଛି ଯଦି ଭଲ ନ ପଡ଼ିଲା ଫୁଣି ବଦନାମୀ ହବା କଥା ଆଉ ଗୋଟେ ହଉ ଠିକ୍ ଠାକ୍ କହୁଛନ୍ତି ତ ଫୁଣି ଠକିବେନି ତ ହୁଁ ଠକିବେନି ତ ଆମର ସେଇ ମାର୍କେଟ୍ରୁ ତମ ମାର୍କେଟ୍ରୁ ତ ଆମର ଆଣିଥିଲେ ଯେ ସେଇ ମୋ ଭାଇ ଆଣିଥିଲା ସେ ଜିତୁ ବାବୁଙ୍କ ଦୋକାନରୁ ସେ ଠକିଲେ ଆମର ଭଲ ପଡ଼ିଲାନି ସେ ଫୋନ୍ ଖାଲି ବେକାର ଗଲା ପଇସା ରିଟର୍ଣ୍ଣ ବି ନେଲେନି ଏକ୍ସଚେଞ୍ଜ୍ କଲେନି ରିଟର୍ଣ୍ଣ ବି ନେଲେନି ଆ ସିଏ ସେମତି କହିକୁହା ଦେଲେ ସେ ମୋ ଭାଇ କହୁଥିଲା ସେ ସେମତି କହିକୁହା ଦେଲେ ହଁ ଭଲ ଅଛି ଭଲ ପଡ଼ିବ ହେଉଛି ନେଇଯାଅ ଏଇଟା ନେଇଯାଅ ଭଲ ପଡ଼ିବ ଇଏ କରିବ ଏମିତି କହିଲେ ଦେଖିଲା ବେଳକୁ ଆଣିଲା ବେଳକୁ କ୍ୟାମେରା ଭଲ ଆସୁନି କି ତା'ର ସ୍ପିକର୍ ଭଲ ନାହିଁ ହଉ ତାହେଲେ ହଉ ମୁଁ ରବିବାରରେ ରହୁଛନ୍ତି ତ ଦୋକାନରେ ହଉ ହଉ ରବିବାରରେ ମୁଁ ଯାଇକି ପହଞ୍ଚିବି ଆଉ ଆଣିବି ଆଉ ହଉ ଓ କେ